ଲକ୍ଡ଼ାଉନ୍ ସମୟରେ ଦୋକାନ ବଜାର ସବୁ ବନ୍ଦ ଥିଲା ସେଇ ସମୟରେ ବଗିଚାରେ ଯେଉଁସବୁ ଜିନିଷ ଲଗାଇଥିଲୁ ସେହି ସବୁ ଜିନିଷ ରୋଷେଇ କରି ଖାଉଥିଲୁ ଅମୃତଭଣ୍ଡା ଆଳୁ ଟମାଟୋ ଇତ୍ୟାଦି ଜିନିଷ ସବୁ ଆମେ ରୋଷେଇ କରି ଖାଉଥିଲୁ ବାଡ଼ିରେ ବିଭିନ୍ନ ପ୍ରକାର ପନିପରିବା ଲଗାଇ ଆମେ ଖାଇ ରୋଷେଇ କରି ଖାଉଥିଲୁ ଏହିପରି ଭାବରେ ଆମେ ଲକ୍ଡ଼ାଉନ୍ ସମୟରେ ରୋଷେଇ କରି ଖାଇବାକୁ ଚେଷ୍ଟା କରିଥିଲୁ